ତିନି ଚାରି ଦିନ ତଳେ ଯେଉଁ ଶାଢ଼ୀଟା ଆଣିଥିଲି ସେ ଶାଢ଼ୀଟା କେତେ ସୁନ୍ଦର ଲାଗୁଥିଲା ଆଣିଲା ବେଳେ ଏବେ ଥରଟେ ପିନ୍ଧି ପକେଇଲା ପରେ ସେଗୁଡ଼ାକ ସବୁ କଲର ଛାଡ଼ି ସବୁ ଧଳା ଧଳା ହୋଇଗଲାଣି ଆଉ ତା ଛପା ଗୁଡ଼ାକ ସବୁ ବି ଛାଡ଼ି ଗଲା ଆଉ ତା ଧଡ଼ି ଗୁଡ଼ାକ ବି ଭଲ ପଡ଼ିଲାନାହିଁ ସେଗୁଡ଼ାକ ବି ଉଲୁରୀ ଗଲାଣି ଆଉ ଆଣିଥିଲି ଶାଢ଼ୀଟା ପୁରା ବେକାର ହୋଇଗଲା